ଢେଙ୍କାନାଳ ଜିଲ୍ଲାରେ ରୋଜଗାର ଓ ଜୀବିକାର ମୁଖ୍ୟ ଉତ୍ସ ହେଉଛି କୃଷି କାର୍ଯ୍ୟ ଏଠାରେ ଅଧିକାଂଶ ଲୋକ ବିଭିନ୍ନ ପ୍ରକାର ଚାଷ ଯଥା ଧାନ ମୁଗ ବିରି କୋଳଥ ସୂର୍ଯ୍ୟମୁଖୀ ମାଣ୍ଡିଆ ଇତ୍ୟାଦି କରିଥାନ୍ତି ବହୁ କମ ସଂଖ୍ୟକ ଯୁବବର୍ଗ ନିକଟସ୍ଥ ଛୋଟ ବଡ଼ ଖାରଖାନକୁ କାମ କରିବା ନିମନ୍ତେ ଯାଆନ୍ତି ଏହି ଅଞ୍ଚଳର ଅଧିକାଂଶ ଲୋକ ବେସରକାରୀ ଚାକିରୀ କରି ନିଜର ପେଟ ପାଟଣା ପୋଷନ୍ତି କାରଣ ଏଠାରେ କୌଣସି ପ୍ରକାରର ସରକାରୀ ଚାକିରିର ସୁବିଧା ରହିନାହିଁ ଏହି ଅଞ୍ଚଳରେ ବେକାରୀ ସମସ୍ୟା ଅତି ଶୋଚନୀୟ କାରଣ ଆଜିକାଲି ଯୁବବର୍ଗ ମାନଙ୍କୁ ଚାଷ କାର୍ଯ୍ୟରେ କୌଣସି ସୁବିଧା ସୁଯୋଗ ମିଳେ ନାହିଁ ଏବଂ ସେମାନେ କଷ୍ଟକର କାର୍ଯ୍ୟ କରିବାକୁ ପସନ୍ଦ ମଧ୍ୟ କରିନଥାନ୍ତି ଏହା ବ୍ୟତୀତ ଚାକିରିର କମ ଉପଲବ୍ଧି ଆସି ଆଶାୟୀ ସଂଖ୍ୟା ଅଧିକ ଥିବା ହେତୁ ବେକାରୀ ସମସ୍ୟା ଅଧିକ ମାତ୍ରାରେ ଉପୁଜୁ ଥାଏ